ଯଦି କୃଷକମାନେ ଦେଖିବେ ତାଙ୍କର ପଶୁମାନେ ରହିବା ପାଇଁକା ଆମର ଭେଣ୍ଟିଲେସନ ରହିଛି ଭଲ ଗୁହାଳ ରହିଛି ଆଉ ଆମର ଭଲ ସ୍ଥାନ ପର୍ଯ୍ୟାପ୍ତ ସ୍ଥାନ ରହିଛି ଯେଉଁଠି ଆମର ପଶୁମାନେ ବୁଲିପାରିବେ ଚରିପାରିବେ ସେମାନେ ରହିପାରିବେ ଆଉ ରହିବା ପାଇଁକା ଖାଇବା ପାଇଁକା ଭଲ କୁଣ୍ଡ ଅଛି ଏଗୁଡ଼ାକ ସବୁ ଯେଉଁଠି ଦେଖିବେ ସୁବିଧା ରହିଛି ପିଇବାର ପାଣି ରହିଛି ଏବଂ ଯେଉଁଟା ନଡ଼ା ଖାଇବେ ଚୋକଡ଼ ଖାଇବେ ଆଉ ଦାନା ଏଗୁଡ଼ାକ ସବୁ ମାନେ ବହୁ ମାତ୍ରାରେ ରଖାଯାଇଛି ଆଉ ତାଙ୍କୁ ତାଙ୍କର ସେବା ଯତ୍ନ କରିବା ପାଇଁ ଏଠି କର୍ମଚାରୀମାନେ ରହିଛନ୍ତି ଯେଉଁଠିକି ସେମାନେ ଗାଈ ଗୋରୁମାନେ ହେଉ ଆମର ପଶୁମାନେ ହଅନ୍ତୁ ସିଏ ଯାଇକି ସେଠି ସୁରକ୍ଷିତରେ ରହିପାରିବେ ଯେଉଁଠି ଦେଖିବେ କୃଷକମାନେ ସେମାନେ ସେଠି ନିଜର ସୁନିଶ୍ଚିତ କରିପାରିବେ ଯେ ପଶୁକୁ ସୁରକ୍ଷିତ ଏବଂ ମାନବୀୟ ଭାବରେ ପକ୍ରିୟା କଳନ କେନ୍ଦ୍ରକୁ ପରିବହନ କରାଯାଇପାରିବ ବୋଲି